ଓଡ଼ିଶାର ମୁଖ୍ୟ ସ୍ୱାସ୍ଥ୍ୟ ସେବା ସୁବିଧା ଗୁଡ଼ିକ ଅନେକ ପ୍ରକାର ରହିଛି ଯଥା ଡାକ୍ତରଖାନା କ୍ଲିନିକ୍ ନର୍ସ୍ ହୋମ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଧନି ରହିଛି ଏହିପରି ଭାବରେ ଅନେକ ପ୍ରକାର ରହିଛି ଯାହାଫଳରେ ଧନୀ ଗରିବ ସମସ୍ତକି ସମାନ ସ୍ୱାସ୍ଥ୍ୟ ପ୍ରତି ଦେଖାଯାଇଥାଏ ଧନୀ ପଇସା ଦେଇ ଦେଖେଉଥିବା ବେଳେ ଗରିବ ମାଗଣାରେ ମଧ୍ୟ ଦେଖାଇଥାଏ ଏହା ଆମ ରାଜ୍ୟ ସରକାରଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରିଛି ଓ ମାଗଣାରେ ସେ ଔଷଧ ଦେଉଛନ୍ତି ଯାହାଫରେ ଲୋକ ଉପକୃତ ହୋଇପାରୁଛନ୍ତି